ଆମେ ଓଡ଼ିଆ ଆମ ଓଡ଼ିଶା ଆମ ପରମ୍ପରାରେ ଆବାହାନ କାଳରୁ ଓଡ଼ିଆ ସଂସ୍କୃତି ବିଶେଷ ଭାବରେ ପରିଚୟ ପ୍ରଦାନ କରିଅଛି ଯେହେତୁ ଆମେ ଜଗନ୍ନାଥ ସଂସ୍କୃତିର ପରମ୍ପରାକୁ ଆଧାର କରି ଓଡ଼ିଆ ପରିଚୟ ଆମେ ଜାଣୁ ଏବଂ ଓଡ଼ିଆ ପରିଚୟକୁ ବିଶେଷ ଭାବେ ସାରା ଦେଶରେ ସାରା ବିଶ୍ୱରେ ପରିଚୟ ପ୍ରଦାନ କରିଥିବାରୁ ସେଥିପ୍ରତି ଓଡ଼ିଆ ଭାଷା ଆମମାନଙ୍କର ପରିଚୟ